ହ୍ୟାଲୋ ଆପଣ ଆପଣ ସୋନାଲୀ ମ୍ୟାଡ଼ାମ୍ କହୁଛନ୍ତି କି ମୋର ବହୁତ ଦିନ ହେଲାଣି ଦେହ ଖରାପ ଅଛି ତ ଆପଣଙ୍କ ସହିତ ଟିକିଏ ଟିକିଏ ଦେହ ଭଲ ଲାଗୁନି ବହୁତ ଜ୍ୱର ହେଉଛି ଜମା ଛାଡ଼ୁନି ଆଉ ବହୁତ ଦୁର୍ବଳ ଲାଗୁଛି ମେଡ଼ିସିନ୍ ଖାଇସାରିବା ପରେ ମଧ୍ୟ ଛାଡ଼ୁନି ତ ଆପଣଙ୍କ ସହିତ ଟିକିଏ ଦେଖା କରିବାର ଥିଲା ଦଶଟା ପରେ ଆପଣ ରହିବେ ନା ଆପଣଙ୍କର ଷ୍ଟାଫ୍ ନାଇଁ ଦେହ ଟିକିଏ ଖରାପ ଅଧିକ ତ ସେଥିପାଇଁ ଯିବାପାଇଁ ଟିକିଏ ଅସୁବିଧା ତ ସେଥିପାଇଁ ଆପଣ ଟିକିଏ ଲେଟ୍ ଯାଏଁ ରହିଲେ ଭଲ ହୁଅନ୍ତା ଦୁଇଟା ଦୁଇଟା ପରେ ନାଇଁ ସାର୍ ମଧୁର ଟିକିଏ ଲେଟ୍ ହେଇଯାଉଛି ତ ଆସିଲାବେଳେ ଘରକୁ ଫେରିଲାବେଳେ ରାତି ହେଇଯିବ ତ ବସ୍ ସୁବିଧା କି ଗାଡ଼ି କିଛି ସୁବିଧା ନାହିଁ ତ ଟିକିଏ ଆଉ ଟିକିଏ ଜଲ୍ଦି ବାରଟାରୁ ଦୁଇଟା ଭିତରେ ହେଲେ ଭଲ ହେବ ସଖାଳୁ ମ୍ୟାଡ଼ାମ୍ ଆପଣ ରହୁଛନ୍ତି ନଅଟା ନାଇଁ ରବିବାର ଦିନ ରବିବାର ଦିନ ଟିକିଏ କାମ ଅଛି ତ ସେଥିପାଇଁ ଆମେ ଯିବୁହେରି ଫ୍ୟାମିଲି ସହିତ ତ ଆପଣଙ୍କୁ ଟିକିଏ ଟାଇମ୍ ମିଳିଲେ ତା' ପୂର୍ବ ଦିନ ଆପଣ ଆଉ ଆମେ ରବିବାର ଦିନ ଟିକିଏ ଫ୍ୟାମିଲିରେ ଟିକିଏ ପ୍ରୋବ୍ଲେମ୍ ଅଛି ତ ସେଥିପାଇଁ ଆପଣ ଟିକିଏ ତା' ପୂର୍ବଦିନ ଦେଖା ହେଇଗଲେ ଭଲ ହୁଅନ୍ତା ହୁଁ ଆଉ ଆପଣ ଫିସ୍ କେତେ କ'ଣ ମେଡ଼ିସିନ୍ ଆପଣଙ୍କ ପାଖରେ ମିଳିବ ନା କେଉଁ ମେଡ଼ିସିନ୍ ଷ୍ଟୋର୍କୁ ଯିବାକୁ ପଡ଼ିବ ଆଉ ତ ଆପଣଙ୍କର ଚାର୍ଜ୍ଟା ଶହେ ତ ଆପଣ ରହିବେ ତ ଏଠୁ ଗୁରୁବାର ଦିନ ଆମେ ଯାଉଛୁ ଆମେ ଗୁରୁବାର ଦିନ ଗୁରୁବାର ଦିନ ଆମେ ଯିବୁ ତ ଆପଣ ମୁଁ ରଖିଲି